କହ ବୋଇଲେ ଶିବ ମନ୍ଦିର ଗୋଟେ ଆମ ପୂର୍ବତନ ଆମର ପାଖରେ ଅଛି ଶିବ ମନ୍ଦିର ଧରମ ସାଗର ଯେନ୍ଟାକି ପୂର୍ବତନ ରଜାମାନ ତିଆରି କରିଥିଲେ ସେଇଟା ଗୋଟେ ବହୁତ ଦିନର ମନ୍ଦିର ଶିବ ମନ୍ଦିର ଆର୍ ଆମ ପାଖରେ ଯେନ୍ଟା ପୁରୁଣା ପୂର୍ବତନ ରାସ୍ ପୂର୍ବତନ ରାସ୍ତା ଯେନ୍ଟାକି ପାନିପାଟନା ରାୟପୁର ରୋଡ଼ ସେଟା ବହୁତ ଦିନର ରାସ୍ତା ଆଉ ପୂର୍ବତନ ଚିକିତ୍ସା ହେଉଛିି ଯେନ୍ଟାକି ଆମର ମିଶନ୍ ଖରିଆର ମିଶନ୍ ସେଟା ବହୁ ଦିନର ମିଶନ୍ ସେଟା ବହୁତ ବଡ଼ ହସ୍ପିଟାଲ ଆଜି ତକ ବି ସେଟା ଆଗକେ ବଢ଼ୁଛେ ସେଟା ଆମ ପାଖରେ ଆମର ପାଖେ କେସି ହସ୍ପିଟାଲ ନେଇଥିଲେ ସେଇଟା ଗୋଟେ ଏକା ଥିଲା ପୂର୍ବତନ ଚିକିତ୍ସାଳୟ

ଟିପ ଚିନ୍ହ